ମୁଁ ପାଲା ଗାଇବାକୁ ମୋତେ ବହୁତ ଭଲ ଲାଗେ ମୁଁ ଚାରି ପାଞ୍ଚ ଜଣ ମୋ ସାଙ୍ଗ ସାଥୀଙ୍କି ଧରିକି ପାଲା ଗାଏ ମୋ ଭାଇ ଲେଖା ଲେଖି ବହୁତ କରନ୍ତି ସେଇ ପାଲା ପାଲା ମାଧ୍ୟମରେ ମୋତେ ବହୁତ ଲୋକ ଜାଣିଛନ୍ତି ଆଉ ବହୁତ ଚିହ୍ନିଛନ୍ତି ପାଲାରୁ ମୁଁ କିଛି ପଇସା ବି ରୋଜଗାର କରେ ଆଉ ମୋ ପରିବାର ମୁଁ ଭରଣ ପ୍ରତିପୋଷଣ କରେ ଆଉ ମୋର ପାଲା ବହୁତ ପ୍ରିୟ